ମୋତେ ଗଛ ଲଗେଇବା ଏବଂ ଲତା ଲଗାଇବା ଭାରି ପସନ୍ଦ ମୁଁ ଲିମ୍ବ ଗଛ ଲଗେଇବାକୁ ଭାରି ପସନ୍ଦ କରେ ଏବଂ କଲରା ଲତା ଲଗେଇବାକୁ ମୋତେ ଭାରି ପସନ୍ଦ ଲାଗେ ତେଣୁ ମୁଁ ଅନେକ ପ୍ରକାର ଗଛ ଅନେକ ପ୍ରକାର ଗଛ ନୁହେଁ ମୁଁ କେବଳ ଲିମ୍ବ ଗଛ ଯୋଗେଇବାକୁ କରେ ଏବଂ ମୁଁ ମୋର ଜୀବନରେ ତିରିଶଟି ଲିମ୍ବ ଗଛ ଲଗେଇ ସାରିଲିଣି ଏବଂ ପଚିଶଟି କଲରାଲତା ଲଗେଇ ସାରିଲିଣି